ସରକାର୍ ସାହାଯ୍ୟ କରିକିରି ସବୁଆଡ଼େ ତ ଏବେ ଡ଼ାକ୍ଟରଖାନାମାନେ ଅଛି ଆମର୍ ବରଗଡ଼୍ ଡ଼ାକ୍ଟରଖାନାରେ ସରକାର୍ ଯେନ୍ ଦେଇଛନ୍ ଡ଼ାକ୍ଟରଖାନାକେ ଆମେ ଯାଉଛୁଁ ଭଲ୍ ଭାବେ ଚିକିତ୍ସା ବି ହଉଚି ଆରୁ ପ୍ରାଇଭେଟ୍ ଡ଼ାକ୍ଟରମାନକେ ନେଇକିରି ଗଲେ ଅଯଥା ପଇସା ନଉଛନ୍ ବେମାର୍ ଛାଡ଼ବାର୍ ନାହିଁ ଇହାନେ ସରକାର୍ ଯେନ୍ ପଠେଇଛନ୍ କିବା ସାହାଯ୍ୟ କରିଛନ୍ ଆମ୍କୁ ତ ପଇସା କୁଠି ନେହିଁନେବାର୍ ସେମାନେ ହେଲେ ଭଲ୍ ସେବା ଶୁଶ୍ରୂସା କରିକିରି ତାମାନେ ଭଲ ଯତ୍ନ ନଉଛନ୍ ସେଥିର୍ଲାଗି ସରକାର୍କେ ବହୁତ୍ ଧନ୍ୟବାଦ୍ ଆର୍ ଇ ବିଷୟ ନେଇକରି ଆମେ ଭଲ୍ ଭାବରେ ଜାନିଛୁଁ ବର୍ତ୍ତମାନ୍ ଯେନ୍ ଚାଲିଛି ଇ ଇ ସବୁ ଟ୍ରିଟମେଣ୍ଟଟା ଡ଼ାକ୍ଟରମାନେ ବି ବହୁତ୍ ଧ୍ୟାନ୍ ଦେଇକରି କରୁଛନ୍ ଆଗେ ତ ଏତିକି ବି ନାଇହଉଥି ଇହାନେ କିନ୍ତୁ ବହୁତ୍ ବଢ଼ିଆ ହଉଚି ଆର୍ ଯେନ୍ ଜିନିଷ୍ଟା ଆମେ ଚାହୁଁଥିଲୁ ସେ ଜିନିଷ୍ଟା ଚାଲିଚି ଆର୍ ଆଗକେ ଏନ୍ତା ଚାଲ୍ବା ବୋଲେ ଆମର୍ ବହୁତ୍ ଆଶା ଆର୍ ସରକାର୍ କେ ବି ବହୁତ୍ ଧନ୍ୟବାଦ୍ ଏନ୍ତା ତା ମାନେ ଗରୀବ୍ ଦୁଃଖୀ ଲୋକ୍କୁ ଏନ୍ତା ଡ଼ାକ୍ଟରମାନେ ଦେଇକିର ଭଲ୍ ହେବା ରଖବେ ବୋଲି ଆମର୍ କୋଟି କୋଟି ଆଶା